ହ୍ୟାଲୋ ହଁ ସାର୍ ନମସ୍କାର ଆମର କ'ଣ ପାଣି ସପ୍ଲାଏ ଆସୁନି ପାଣି ସପ୍ଲାଏ ଆସୁନି ତା'ପରେ ପାଣି ଆସୁଛି ଯେ ଭଲ ପାଣି ସଫା ପାଣି ଆସୁନି ଆଉ ସେଥିରେ ପୁଣି କେମିତି କ'ଣ ହେବ

ଭଲ ପାଣି ଆସୁନି ତା'ପରେ ମଳି ପାଣି ଆସୁଛି ଆଉ ତା'ପରେ ପୋକ ଫୋକ ହେଉଥିବେ ହେଉଛନ୍ତି ତା'ପରେ ଆମର ପୁଣି ପିଲା ଘର ଆମେ କେମିତି ସେ ପାଣି ଯେଉଁ ସାରିବୁ ଆପଣ ଟିକେ ଆସିକି ଟିକେ କରିଦେଉନାହାନ୍ତି ଆପଣ କେଉଁ ଦିନ ଆସିପାରିବେ ପାଣି ତ ପାଇପ୍ ଫାଟିଯାଉଛି ପାଣି ଠିକ ସେ ଆସୁନି ଆଉ ପାଣି ବି ଆମେ ଠିକରେ ପାଇପାରିନୁ ପିଇପାରୁନୁ ଆଉ କେମିତି କରିବୁ ଆମେ ପୁଣି ଅସୁବିଧା ଆମକୁ ହେଉଛି ନା ନାହିଁ ଆଉ ଆମେ ପାଣି ଆଣିକି ଆଉ ଆଉ କେଉଁଠି ଧୁଇବୁ ଖାଲି କ'ଣ ସଂଶୋଧନ କହିଦେଲେ ହୋଇଗଲା ଆପଣ ତ ଆସୁନାହାନ୍ତି କିଛି ନାହିଁ ଖାଲି ଆଜି ଯିବି କାଲି ଯିବି

ଟାଇମ୍ ବୋଲି କ'ଣ ଆମର ପୁଣି ଆମେ ପୁଣି କେଉଁଠୁ ପାଣି ପାଇବୁ ଖରା ଦିନ ଆମେ ପାଣି ପୁଣି ଅସୁବିଧା ଆମକୁ ହେଉଛି ନା ନାହିଁ ଚାହିଁବୁ ନୁହେଁ ଆସିଲେ ତ ହେବ ଚାହିଁବ କ'ଣ ତୁମକୁ ତ କମ୍ପ୍ଲେନ କରୁଛୁ ତୁମେ ଆସୁନ ତା'ପରେ ଆମେବି ପାଣି ଠିକ ସେ ପାଇପାରୁନୁ ଆମ ପିଲା ବି ପାଣି ଟିକେ ପିଇପାରୁନାହାନ୍ତି ପାଣି ବି ମଳି ପାଣି ଆସୁଛି ଡାଉଁଶ ଫାଉଁଶ ଇଏ ହେଉଛି ପାଇପ୍ ଫାଟିଯାଉଛି ଆମେ ତୁମକୁ କେତେ ଥର କମ୍ପ୍ଲେନ କରିବୁ ଟାଇମ୍ ମିଳିବ ବୋଲି କ'ଣ ତୁମେ ତ ଟାଇମ୍ ଦେଉନ ମୁଁ ଯେତେ କହିଲେ ବି ତୁମେ ଶୁଣୁନ ଟାଇମ୍ ଦେଉନ ଆଉ ଆମେ ପୁଣି ହଇରାଣ ହେଉଛୁ ଖରା ଦିନ ସନ୍ଧ୍ୟା ସୁଦ୍ଧା କ'ଣ ଯଥା ଶୀଘ୍ର ଯେତେ ଶୀଘ୍ର ମାନେ କଲେ ହେବ ଆଉ ଆଜି କରିବୁ କାଲି କରିବୁ ସନ୍ଧ୍ୟା ବେଳେ କରିବୁ ଏମିତି କହିଲେ ତ ହେବନି ଠିକ ଅଛି କହିଦେଲେ କ'ଣ ହେବ ଠିକ କରିବାକୁ ପଡ଼ିବ ଆଜି ତା'ହେଲେ କେତେବେଳକୁ ଆସିବେ ଓହ ହେଉ